ଆଜି ଭାରତରେ ହେଉଥିବା ବଡ଼ ବଡ଼ ପରିବେଶର ସମୀକ୍ଷା ଆମେ ହିଁ ଉପୁଜାଇଥାଉ କାରଣ ବହୁମାତ୍ରାରେ ଆମେ ଯାନ ଚଲାଇ ବାୟୁମଣ୍ଡଳକୁ ଦୂଷିତ କରିଥାଉ ବାୟୁମଣ୍ଡଳ ଦୂଷିତ ହେବା କାରଣରୁ ନିର୍ଦ୍ଧାରିତ ସମୟରେ ବର୍ଷା ହୁଏ ନାହିଁ ବର୍ଷା ନହେବାରୁ ଚାଷୀମାନେ ତାଙ୍କ ଚାଷ ଜମିକୁ ଭଲ ଭାବରେ ଉର୍ବର କରିପାରନ୍ତି ନାହିଁ ଉର୍ବର ନ ହେବାରୁ ଚାଷୀମାନେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ନ୍ତି ଜମି ମରୁଭୂମିରେ ପରିବର୍ତ୍ତନ ହୋଇଥାଏ ଚାଷ ଜମି ବହୁ ନଷ୍ଟ ବି ହୋଇଥାଏ ଏହି ବାୟୁମଣ୍ଡଳ ଦୂଷିତ ହେବାରୁ ଚାଷ ଜମି ଉପରେ ବହୁତ ପ୍ରଭାବ ପଡ଼ିଥାଏ ଏବଂ କଳକାରଖାନା ବହୁ ମାତ୍ରାରେ ବଢ଼ିବାରୁ ନଦୀ ନଦୀମାନଙ୍କରେ ପାଣି ଦୂଷିତ ହୋଇଥାଏ ଦୂଷିତ ପାଣି ବ୍ୟବହାର କରୁଥିବା ଲୋକ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ନ୍ତି ନଦୀ ଗୁଡ଼ିକ ବହୁମାତ୍ରାରେ ଦୂଷିତ ହେବା ଫଳରେ ବହୁ ଲୋକ ତାଙ୍କ ଜୀବନ ମଧ୍ୟ ବି ହରାଇଥାନ୍ତି ଜୀବିକା ଓ ଜୀବନ ଦୁଇ ହିଁ ହରାଇଥାନ୍ତି ବହୁମାତ୍ରାରେ ଏପରି ଭାବେ କଳକାରଖାନା ଖୋଲି ଆମେ ଦେଖିଆସିଛୁ ଯେ ନଦୀମାନଙ୍କୁ ତାଙ୍କର ଆବର୍ଜନୀୟ ପଦାର୍ଥ ଫୋପାଡ଼ି ଦେଇଥାନ୍ତି ଏହା କାରଣରୁ ନଦୀମାନଙ୍କରେ ଦୁର୍ଗନ୍ଧ ଓ ଅପରିଷ୍କାର ପାଣି ମାନ ଆସିଥାଏ ସମୁଦ୍ରରେ ମଧ୍ୟ କିଛି ଲୋକ ବୋମା ମାଡ଼ କରି ମାଛ ଧରିଥାନ୍ତି ଏପରି ଟେକ୍ନିକ୍ କରି ଧରିଥାନ୍ତି ଯେ କୌଣସି ରାସାୟନିକ ପଦାର୍ଥ ଏବଂ କିଛି ବିଷ ଜାତୀୟ ପଦାର୍ଥ ପକାଇ ମାଛମାନଙ୍କୁ ମାରି ନେଇଯାଇଥାନ୍ତି

ପର୍ବତ କଥା କହିଲେ ନ ସରେ ପର୍ବତମାନଙ୍କରେ ହୋଇଥିବା ଗଛକୁ ଚୋରା ଚାଲାଣ କରିଥାନ୍ତି ଚେରାଚାଲାଣ କରି ପଡ଼ନ୍ତି ଏବଂ କିଛି ଲୋକମାନେ ଅଛନ୍ତି ଜଙ୍ଗଲ ମଧ୍ୟରେ ନିଆଁ ବି ଲଗାଇ ଦେଇଥାନ୍ତି ନିଆଁ ଲଗାଇବା ପୂର୍ବରୁ ଗୋଟେ ଗୋଟେ ଜଙ୍ଗଲ ଓ ପାହାଡ଼ ନଷ୍ଟ ହେବାର ଲାଗିଥାଏ ପାହାଡ଼ ନଷ୍ଟ ହେବା ଫଳରୁ ଆମର ପଶୁପକ୍ଷୀମାନେ ବି ତାଙ୍କ ବାସସ୍ଥଳୀ ହରାଇଥାନ୍ତି ଆମେ ଜାଣିଛୁ ଯେ ମାଟି ଆମର ମାଆ ଆମକୁ ଖାଦ୍ୟ ପାଣି ପିଇବାକୁ ଦେଇଥାଏ ତାକୁ ଆମେ ରାସାୟନିକ ସାର ପଦାର୍ଥ ପକାଇ ନଷ୍ଟ କରିଦେଇଥାଉ ଏହାଫଳରେ ଜମିରେ କିଛି ବି ପଦାର୍ଥ ଏବଂ କିଛି ବି ପରିବା ଏବଂ ଅଲଗା ପ୍ରକାର ଜାତୀୟ ଖାଦ୍ୟ ହୋଇନଥାଏ ଏହି ମାଟିକି ଆମେ ଦୁର୍ଗନ୍ଧ କରି ରାସାୟନିକ ସାର ମଧ୍ୟ ପକାଇ ନଷ୍ଟ କରିଦେଇଥାଉ ସମୁଦ୍ରରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ବୋମା ପକାଇ ଏହାକୁ ବିଶୁଦ୍ଧ ଜଳ କରିଦେଇଥାନ୍ତି ପ୍ରାୟତଃ ଆମେ ଦେଖିଛୁ ଚାଷ ଜମିରେ ପ୍ରାୟ ଲୋକମାନେ ରାସାୟନିକ ସାର ପକାଇଥାନ୍ତି କାରଣ କହିଥାନ୍ତି ଯେ ଆମର ପନିପରିବା ହୃଷ୍ଟପୃଷ୍ଟ ହୋଇଥାଏ ଲୋକମାନେ ଜାଣିନାହାନ୍ତି କି ଯେ ହୃଷ୍ଟପୃଷ୍ଟ ପନିପରିବା ଖାଇବା ଦ୍ଵାରା ଆମ ଜମି ହିଁ ଆମେ ନିଜେ ନଷ୍ଟ କରିଥାଉ ନଷ୍ଟ କରିଦେଇଥାଉ ଜମି ନଷ୍ଟ ଏପରି ଭାବେ ଦୁଇ ତିନି ବର୍ଷ ରାସାୟନିକ ସାର ପକାଇଲା ପରେ ସେହି ଜମିରେ କୌଣସି ଖାଦ୍ୟମାନର ପରିବା ହୋଇନଥାଏ ସେଇ ପଡ଼ିଆ ଆମେ ପଡ଼ିଆ ଭାବେ ଛାଡ଼ି ଦେଇଥାଉ ସେଇଆକୁ ଆମେ ସେଇ ଜମିକୁ ଆମେ ପଡ଼ିଆ ଭାବରେ ଛାଡ଼ି ଦେଇଥାଉ ପ୍ରାୟତଃ ସେଇ ସେଠାରେ କିଛି ଆଉ ହୋଇନଥାଏ ପ୍ରାୟତଃ ମୁଁ ଦେଖିଛି ଆମ ଗ୍ରାମରେ ପ୍ରାୟ ରାସାୟନିକ ସାର ପକାଇ ଜମିକୁ ପଡ଼ିଆ ଭାବେ ରଖିଛ